ଉଦ୍ଭିଦ ଉଦ୍ଭିଦ କହିଲେ ଆମେ ସାଧାରଣତଃ ଛତୁକୁ ବୁଝିଥାଉ ଛତୁ କେମିତି ଛତୁଚାଷ କେମିତି କରାଯାଏ ଛତୁଚାଷ କରିବାକୁ ଗଲେ ପ୍ରଥମତଃ ପୁହାଳ ନଡ଼ା ଦରକାର ନଡ଼ାକୁ ଓଦା କରାଯିବ ଓଦା କରିକି ତାକୁ ପାଣି ଛିଟା ଝାଡ଼ି ଦିଆଯିବା ପାଣି ଛିଟା ଝଡ଼ିଦିଆ ସରିଲା ପରେ ପାଣିଛିଟା ଉପରେ ପୁଣି ବେସନ ଦିଆଯିବ ବେସନ ଦେଇକି ଉଦ୍ଭିଦର ଫିମ୍ପି ଫିମ୍ପି ଗୁଡ଼ାକ ଦିଆଯିବ ଫିମ୍ପି ଦେଇକି ତା'ପରେ ଲୁଣ ଦିଆଯିବ ଲୁଣ ଦେଇକି ତାକୁ ଘୋଡ଼େଇକି ରଖିଲାପରେ ତିନି ଚାରିଦିନ ପଲିଥିନ୍ ଘୋଡ଼େଇକି ରଖିଦେବା ନଡ଼ାକୁ ପଲିଥିନ୍ ଘୋଡ଼େଇକି ରଖିଦେଲା ପରେ ଆମର ଫିମ୍ପିରୁ ଛତୁ ବାହାରିବା ସୁରୁଆତ୍ ହେଇଥାଏ ଛତୁକୁ ପୁଣି ଧୀରେଧୀରେ ଆମେ ପଲଥିନ୍ ଘୋଡ଼େଇକି ରଖି ଦେଇଥିବା ମିନିମମ୍ ସାତଦିନ ଗଲାପରେ ଛତୁଟି ପୂର୍ଣ୍ଣ ରୂପରେ ହେଇଥାଏ